ଆମର ଏଠି କପିଳାଶ ପ୍ରବଳ ଲୋକ ଆସନ୍ତି ଏଠି ତେରଶହ ବାଉନ ପାହାଚ ଚଢ଼ି ଚଢ଼ି ଚଢ଼ି ଚଢ଼ି ଲୋକମାନେ ଯାଆନ୍ତି ସେଠାରେ ଏଇଠି ଆମର ଜାଗର ସମୟରେ ବହୁତ ଭିଡ଼ ହୁଏ ଏମିତିକି ପ୍ରତିଦିନ ବି ଲୋକ ସବୁଆଡ଼ୁ ଆସନ୍ତି ଦେଖିବାପାଇଁ କିନ୍ତୁ ଜାଗର ସମୟରେ ସବୁଆଡୁ ଲୋକ ଯାଆନ୍ତି ଯାହାଦ୍ୱାରା ବହୁତ ଭିଡ଼ ହୁଏ ବସିବା ପାଇଁ ବି ଜାଗା ନଥାଏ ଯାହାଦ୍ୱାରା ଏଠି ହେଉଛି ନା ଠାକୁରଙ୍କ ଠୁ ଆମେ ଯାହା ବି ମାନସିକ କରନ୍ତି ତାହା ଏଠି ପୂରଣ ହୋଇଯାଏ ଯାହାଦ୍ୱାରା ଲୋକମାନେ ଏଠି ପ୍ରବଳ ମାତ୍ରାରେ ଲୋକ ଭିଡ଼ ହୁଅନ୍ତି